ଆମ ମାତୃଭାଷା ଓଡ଼ିଆ ମାତୃଭାଷାକୁ ବଜାଇ ରଖିବା ପାଇଁ ବିଭିନ୍ନ ସ୍ଵାଧୀନତା ସଂଗ୍ରାମୀମାନେ ବଳିଦାନ ଦେଇଛନ୍ତି ଆମର ସଂସ୍କୃତି ମଧ୍ୟରେ ଓଡ଼ିଶୀ ନୃତ୍ୟ ଅଛି ଓଡ଼ିଶାର ଏହି ସଂସ୍କୃତି ଓ ପରମ୍ପରା ବଜାୟ ବଜାଇ ରଖିବା ଆମର ପ୍ରଧାନ ଲକ୍ଷ୍ୟ ଆମେ କୌଣସି ଦେଶରେ ରହିଲେ ମଧ୍ୟ ମାତୃଭାଷାକୁ ଭୁଲିବା ନାହିଁ